ଡ଼୍ୟାନ୍ସ ଏପରି ଏକ କଲା ଯେଉଁଥିରେ କିି ଆମର ଏଇ ଦୁଃଖମୟ ଜୀବନକୁ ଆନନ୍ଦରେ ଭରିଦିଏ ଯଦି ଆମେ ସବୁଦିନ ଡ଼୍ୟାନ୍ସ କରିବା ତାହେଲେ ଆମେ ସବୁବେଲେ ସୁସ୍ଥ ଏବଂ ସବଲ ରହିବା ଏହି ଡ଼୍ୟାନ୍ସ ପ୍ରକ୍ରିୟାରେ ଆମେ ଆମ ଜୀବନରେ ନୂଆ ନୂଆ ବନ୍ଧୁ ପାଇଥାଉ ନୂଆ ନୂଆ ଜାଗାରେ ଯାଇପାରୁ ଆଉ ଏଇ ଡ଼୍ୟାନ୍ସ ଥିଲେ ଆମେ ସବୁବେଲେ ହ୍ୟାପିରେ ରହିବୁ ଖୁସିରେ ରହିବୁ ଆମର ଜୀବନକୁ ଆହୁରି ଆନନ୍ଦରେ ଭରିଦେବେ ଡ଼୍ୟାନ୍ସ ଏପରି ଏକ ଜିନିଷ ଯେଉଁଥିରେ କିି ନୂଆ ନୂଆ କିଛି ଶିଖିବାକୁ ମିିଲିଥିବ ନିଜ ଦେହ ସବୁବେଳେ ସୁସ୍ଥ ସବଲ ରହିବ ଆଉ ଅନ୍ୟକୁ ବି ଶିଖେଇଲେ ସେମାନେ ବି ସୁସ୍ଥ ରହିପାରିବେ ନୃତ୍ୟ କରିବାଟା ଲାଇଫ୍ରେ ବହୁତ ଜରୁରୀ